ଜଗତସିଂହପୁର ଜିଲ୍ଲାରେ ଆମର କ କପଡ଼ା ତିଆରି ପାଇଁ ଓ ନୃତ୍ୟଶିଳ୍ପୀ ପାଇଁ ପ୍ରସିଦ୍ଧ କପଡ଼ା ହସ୍ତତନ୍ତ କପଡ଼ା ଜଗତସିଂହପୁରରେ ତିଆରି ହୁଏ ବାହାରକୁ ପଠାଯାଏ କପଡ଼ା ତିଆରି ହୁଏ କପଡ଼ା ତିଆରି ହୋଇ ନୃତ୍ୟ ସବୁ ଭଲ ନୃତ୍ୟଶିଳ୍ପୀ ଜଗତସିଂହପୁର ବାହାରେ ଜିଲ୍ଲାରେ ସବୁ ନୃତ୍ୟଶିଳ୍ପୀ କାମ କରନ୍ତି